କେନ୍ଦ୍ର ଅଛି ସବୁକିଛି ଗଭର୍ଣ୍ଣମେଣ୍ଟରୁ ସଂସ୍ଥା ଆସୁଛି କି ଗଭର୍ଣ୍ଣମେଣ୍ଟ କିଛି ସବୁକିଛି ଦାନ କରୁଛନ୍ତି କିନ୍ତୁ ଆମ ଲୋକଙ୍କ ପାଖୁକୁ ଆଉ କିଛି ପାଉ ନାହୁଁ ଆମେ ଲୋକଙ୍କ ପାଖରେ ପହଞ୍ଚିବା ବେଳୁକୁ ଅନ୍ୟ ଲୋକମାନେ ଖାଉଛନ୍ତି ତାହେଲେ ଆମେ ଗଭର୍ଣ୍ଣମେଣ୍ଟଙ୍କ ପାଖରୁ ଆଉ ସୁବିଧା କଣ ପାଉଛୁ କିଛି ତ ସୁବିଧା ଆମର ନାହିଁ ଘର ଖଣ୍ଡେ ପାଇଲୁ ନାହିଁ କି କୌଣସି ଗୋଟେ ଧର ସଂସ୍ଥା ଆସିଲା ଗାଁକୁ କି ବ୍ଲକକୁ କି ପଞ୍ଚାୟତ କୁ ଆମେ ସେ ବିଷୟରେ କିଛି ଜାଣିପାରିଲୁ ନାହିଁ ଆମକୁ କୌଣସିଥିରେ ଜଣା ହେଉ ନାହିଁ